ହ୍ୟାଲୋ ଦୀପକ ହୋଟେଲରୁ କହୁଥିଲେ ମୁଁ ବିଧୁଭୂଷଣ ମହାନ୍ତି କଟକ ବିଡ଼ାନାସିରୁ କହୁଥିଲି ମୁଁ ଗୋଟେ ଦେଇଥିଲି ଅର୍ଡ଼ର୍ ଆପଣଙ୍କର ସକାଳ ଦଶଟା ସମୟରେ ମୁଁ ଦେଇଥିଲି ଆମର ବିରିୟାନୀ ଗୋଟେ ଆସିଥାନ୍ତା ତା'ସହିତ ଡାଲ ଫ୍ରାଏ ଆଉ ଗୋଟେ ଆମର ମଞ୍ଚୁରିୟାନ୍ ଆଜ୍ଞା ଏପର୍ଯ୍ୟନ୍ତ ଆସିନି ଆଜ୍ଞା ଆସିକି ଗୋଟେ ହେଲାଣି ଆପଣ କହିଥିଲେ ଆସିବା ପାଇଁ କହିଥିଲେ ତ ଘଣ୍ଟେ ଦୁଇ ଘଣ୍ଟା ଭିତରେ ଦେଇ ଦେବେ ବୋଲି କିନ୍ତୁ ଏ ପର୍ଯ୍ୟନ୍ତ ଆସିନି କେତେବେଳ ସୁଦ୍ଧା ଆସିଯିବ ଆଜ୍ଞା ଟିକେ ଶୀଘ୍ର ପଠାନ୍ତୁ କାହିଁକି ନା ଆମ ଘରେ ଗେଷ୍ଟ ମାନେ ଅଛନ୍ତି ତ କୁଣିଆମୈତ୍ର ମାନେ ବର୍ତ୍ତମାନ ଆସିଛନ୍ତି ତ ସେମାନେ ଅପେକ୍ଷା କରିବା ଦରକାର ନା ଟିକେ ଶୀଘ୍ର ପଠାଇଲେ ଭଲ ହୁଅନ୍ତା

ଆଜ୍ଞା ଆପଣ କେତେ ସମୟ ଭିତରେ ପଠାଇ ପାରିବେ ଠିକ୍ ଅଛି ବର୍ତ୍ତମାନ ତ ଗୋଟାଏ ହେଇଗଲା ଆଉ ଅଧା ଘଣ୍ଟାଏ ଖଣ୍ଡେ ଅପେକ୍ଷା ଆମେ କରିବୁ କି ଆଜ୍ଞା ପଇଁଚାଳିଶ ମିନିଟ୍ ହଉ ଠିକ୍ ଅଛି ଆମେ ପଇଁଚାଳିଶ ମିନିଟ୍ ଖଣ୍ଡେ ଅପେକ୍ଷା କରୁଛୁ ତ ପଇଁଚାଳିଶ ମିନିଟ୍ ଭିତରେ ଟିକେ ପଠାଇବାର ବ୍ୟବସ୍ଥା କଲେ ଭଲ ହୁଅନ୍ତା ଠିକ୍ ଅଛି ଆଜ୍ଞା ରହିଲି ନମସ୍କାର